ହଁ ହ୍ୟାଲୋ ସାର୍ ହଁ ଗୁଡ଼୍ ଆପ୍ଟର୍ ନୁନ୍ ଗୁଡ଼୍ ଆଫ୍ଟର୍ ନୁନ୍ ସାର୍ ହଁ ସାର୍ ସେ ମୁଁ ଜଣେ ସୋଶିଆଲ୍ ୱାର୍କର୍ ମୁଁ ଜଣେ ସୋଶିଆଲ୍ ୱାର୍କର୍ ତୁମ ତୁମ ଅଞ୍ଚଳ କାମ ଫାମ ସବୁ କେମିତି ଚାଲା ଚାଲିଛି ସବୁ ସବୁ ବୁଝିବା ପାଇଁ ମୁଁ ଜଣେ ଟେବୁଲ୍ ଚେୟାର୍ ସବୁ ବନା ବୁନି ଏମିତି ସବୁ ଚାଲିଛି ମୁଁ ଜଣେ ଟେବୁଲ୍ ଚେୟାର ସବୁ ବନା ବୁନି ଏମିତି ସବୁ ଚାଲି ବନା ବୁନି ହଁ ସେଇଥିପାଇଁ ହଁ ବେନି ବେନିଫିଟ୍ ତ ରହୁଛି ଯେ ବହୁତ କମ୍ ରହୁଛି ଆଉ ସେଥିପାଇଁ ତୁମ ଅଞ୍ଚଳରେ କେମିତି ଚାଲିଛି ସବୁ ହେରା ବୁଝିବାକୁ ଫୋନ୍ କରିଥିଲି

ହଁ ମେସିନ୍ର ସାହାଯ୍ୟ ବି ନେବାକୁ ପଡ଼ୁଛି ନା ନ ହେଲେ ଲାଭ ନାହିଁ ହଁ ମେସିନ୍ର ଆହୁରି ଆହୁରି ତ ଆହୁରି ତ କିଛି ଏ ସବୁ ନାହିଁ କୁ ଫୋନ୍ କରିଥିଲି ଯଦି ଯଦି ଯଦି କିଛି ଏଇଠି ଯଦି ପ୍ରଡ଼କ୍ଟ ଯଦି ଦରକାର ଅଛି ବୋଲେ କହିବେ ପାଇଁ ମୁଁ କଲ୍ କରିଥିଲି ଆପଣଙ୍କୁ ଆଉ କିଛି କାମ ରହି ଯାଇ ସେ ବିଷୟରେ କହି ପାରିବ କି ଯଦି ଆଉ କିଛି କାମ ରହି ଯାଇ ସେ ବିଷୟରେ କହି ପାରିବି କି ଓହୋ

ଆହୁରି କ'ଣ କହି ପାରିବେ କି ନା ଆଉ କିଛି ଯଦି ଜାଣିଥାନ୍ତି ମୁଁ ଭଲ ଭାବରେ ବୋଲେ ମୁଁ ଦେଖିଥାନ୍ତି ଆଉ ଆହୁରି କାମ ସବୁ ଯଦି ଯଦି ଯଦି କିଛି ଯଦି ଦରକାର ଅଛି ବୋଲେ କହିବେ ହେଲା ହଁ ଆଉ ଯଦି